ଆମ ଅଞ୍ଚଳରେ ବାର୍ଷିକ ଯାତ୍ରା କହିଲେ ଏହି ଦୋଳ ଯାତ୍ରା ବୋଲି ଆମେ ବୁଝିଥାଉ ଏହା ହେଉଛି ଆମ ଯାତ୍ରା ପଡ଼ିଆରେ ଏକ ବିଶିଷ୍ଟ ବିମାନ ମାନ ଆସି ସେଥିରେ ବହୁତ ପ୍ରକାର ଛୋଟ ବଡ଼ ଠାକୁର ମାନେ ଆସି ଦୋଳରେ ବସି ଫଗୁ ଖେଳି ବହୁତ ବିଭିନ୍ନ ଲୋକ ଆସି ତାକୁ ସବୁ ପରିଦର୍ଶନ କରିଥାଆନ୍ତି ଓ ଏହାକୁ ଆମେ ଫଗୁ ଯାତ୍ରା ବୋଲି ମଧ୍ୟ କହିଥାଉ ଦୋଳ ପୁର୍ଣିମାରେ ବହୁତ କୁଣିଆ ମୈତ୍ର ଆସି ସବୁ ଶୋଭା ବଢ଼େଇଥାଆନ୍ତି ଏହାଦ୍ୱାରା ଆମର ଅନେକ ଲାଭ ମଧ୍ୟ ହୋଇଥାଏ ଖୁସି ମଜାରେ ଆମର ଦିନ କଟିଯାଇଥାଏ ଓଡ଼ିଶା ପ୍ରସିଦ୍ଧ ଏହା ମଧ୍ୟ ହରିରାଜପୁରର ମେଳଣ ଗୋଟିଏ ଓଡ଼ିଶା ପ୍ରସିଦ୍ଧ ଯାତ୍ରା ବୋଲି ମଧ୍ୟ ରହିଥାଏ ଆମର ସ୍ମୃତି ବୋଲି ମଧ୍ୟ ରହିଥାଏ ଏହାକୁ ଆମେ ମୋର ଗୋଟିଏ ସ୍ମୃତି ହଜିଯାଇଥିବା ଗୋଟେ ସ୍ମୃତି ମଧ୍ୟ ମୋର ଆଜି ପର୍ଯ୍ୟନ୍ତ ମନେ ଅଛି ଇଏ ହେଉଛି ମୋ ପର୍ସ ଚୋରି ହୋଇଯାଇଥିଲା ସେଥିରେ ବିଭିନ୍ନ ପ୍ରକାର କାଗଜ ପତ୍ର ପଇସା ପତ୍ର ମୋବାଇଲ ଫୋନ ପଇସା ପତ୍ର ମଧ୍ୟ ଥିଲା ଏହାକୁ ଦୀର୍ଘ ଦୁଇ ତିନି ଘଣ୍ଟା ଖୋଜିଲା ପରେ ମଧ୍ୟ ମୁଁ ପାଇନଥିଲି ଏହାଦ୍ୱାରା ମୋର ବହୁତ ଅସୁବିଧା ଓ ହଇରାଣ ମଧ୍ୟ ହୋଇଅଛି ଏହି ସ୍ମୃତି ମୋର ବହୁତ ଆଜି ପର୍ଯ୍ୟନ୍ତ ମଧ୍ୟ ମନରେ ରହିଅଛି